ତୁମେ ଟିକେ ରୁହ ରୁହ ଏ ବହୁତ ବଡ଼ ଲାଇନ୍ ଅଛି ତ ସେଇଠି ଲାଇନ୍ରେ ଟିକେ ଛିଡ଼ା ହୁଅ ଜଲ୍ଦି ହେଲେ ତ ହେବ ନାହିଁ ନାଁ ଏ ମାନେ ବି ନେବ ପେଟ୍ରୋଲ୍ ଜଲ୍ଦି ଗଲେ ବି ସେ ମନ୍ଦିର ଗଲେ ବି ତୁମେ ଟିକେ ଲେଟ୍ କର ଏମାନେ ବି ନେବେ ତୁମେ ବି ଲାଇନ୍ରେ ଛିଡ଼ା ହୁଅ ହଁ ବେଶୀ ନାହିଁ ତ ଆଉ ବେଶୀ ନାହିଁ ତ ହଁ ହଁ ପେଟୁଆ ଖାଇବା ଗୋ ଟିକେ ଲାଇନ୍ରେ ଛିଡ଼ା ହୁଅ ଗୋଟେ ଲିଟର ଗୋଟେ ଲିଟର ହେଲେ ହେଇଯିବ ହୁଁମ୍ କିନ୍ତୁ ଲାଇନ୍ରେ ହେବ ନାହିଁ ଲାଇନ୍ରେ ଟିକେ ଛିଡ଼ା ହୁଅ ଏମାନେ ବି ନେବେ ନା ହଁ ଆଉ ଟିକେ ଜଗ ମିଳିଯିବ ଆଉ ଗୋଟେ ଅଧଘଣ୍ଟା ଦରକାର ଆଉ ଅଧଘଣ୍ଟା ପାଇଁ ଟିକେ ରୁହ ଅଧ ଘଣ୍ଟା ପାଇଁ ଗୋଟେ କୋଡ଼ିଏ କିଲୋମିଟର ହବ ହଁ ହେଇଯିବ ହଉ ହଉ ମୁଁ ଜଲ୍ଦି କରୁଛି ହେଲେ ମୁଁ ଜଲ୍ଦି କରୁଛି ଆଉ ଲାଇନ୍ରେ ଛିଡ଼ା ହୁଅ ତୁମେ ହଁ ହଁ ବାରଟା ଆଉ ଟିକେ ରୁହ ଆଉ ସାଢ଼େ ବାରଟା ବାରଟା ଭିତରେ ହେଇ ଯିବ ସାଢ଼େ ବାରଟା ହଁ ମୁ ଜଲ୍ଦି ଜଲ୍ଦି ପକଉଛି ଟିକେ ହଁ ମୁଁ ଜଲ୍ଦି ଜଲ୍ଦି କରୁଛି ତୁମେ ଲାଇନ୍ରେ ଛିଡ଼ା ହୁଅ ଟିକେ ୱେଟ୍ କର ହଁ କି ଲାଇନ୍ରେ ମୁଁ ଟିକେ ଜଲ୍ଦି କରୁଛି

ହଁ ହଁ ହେଇ ଯିବ ହେଇ ଯିବ ଆଉ ତିନି ଚାରି ଜଣ ତ ଚାଲି ଗଲେ ଆଉ ବେଶୀ ନାହି ଲୋ ହଁ ହଁ ମୁଁ ଟ୍ରାଏ କରୁଛି ଜଲ୍ଦି କରିବାକୁ ତୁମେ ଟିକେ ଜଗି ଥାୟ ମୁଁ ଟ୍ରାଏ କରୁଛି ଆଉ କୋଡ଼ିଏ ମିନିଟ୍ ଭିତରେ ହେଇଯିବ ହଁ ଲାଇନ୍ରେ ଛିଡ଼ା ହୁଅ ତୁମେ

ହଁ ହଁ ମୁଁ ଜଲ୍ଦି କରୁଛି ଏତେ ବ୍ୟସ୍ତ ହେଲେ କେମିତି ହବ ଟିକେ ଲେଟ୍ କରିବା ଦରକାର ନା ନାଇଁ ଦେଖୁଛ ତ ଲାଇନ୍ କେତେ ଅଛି ହଁ ସେ ଜଲ୍ଦି କରୁଛି ମୁଁ କେତେ ଜଲ୍ଦି କରିବି ଆଉ ହଁ ହଁ ଲାଇନ୍ରେ ଛିଡ଼ା ହୁଅ ଏତେ ବ୍ୟସ୍ତ ହୁଅନା ହଁ ଏତେ ବ୍ୟସ୍ତ ହୁଅନା